ବିକି ଭାଇ କହୁଛନ୍ତି କି ମୁଁ ଶିବା କହୁଥିଲି ହୁଁ ମୋର ଟିକେ କାମଥିଲା ଆପଣଙ୍କ ଦୋକାନ ଖୋଲାଅଛନ୍ତି ହୁଁ ହଁ ମୋର ଦରକାର ଥିଲା ମୋ ବାପାମାଆଙ୍କର ପଚାଶତମ ବାର୍ଷିକି କରିବାର ଅଛିତ ସେଥିପାଇଁ ଆପଣଙ୍କ ଦୋକାନରୁ ମିଠାମିଠି କିଛି ନେଇଥାନ୍ତି ହଁ ମୋର ଟିକିଏ ଅଧିକା ଦରକାର କାରଣ ଆଗରୁ କେବେ ହେଇନଥିଲା ନା ଏଇବର୍ଷ ଆମେ ପଚାଶବର୍ଷ ଯେହେତୁ ପୁରିଛି ସେଥିପାଇଁ ଆମେ କରୁଛୁ ସେଥିପାଇଁ ଟିକିଏ ମୋର ଟିକିଏ ଭଲଆକାରରେ କରିବାରଅଛି ବାପାମାଆ ବି ଯେମିତି ଖୁସି ହେବେ ସେଇ ହିସାବରେ ମୁଁ ଭଲ ଆକାରର ଗୋଟେ ବଡ଼ ଆକାରର କରିବାପାଇଁ ଚାହୁଁଛି ସବୁ ବନ୍ଧୁବାନ୍ଧବ ସମସ୍ତଙ୍କୁ ଡାକିକି କରିବାପାଇଁ ଚାହୁଁଛି ସେଥିପାଇଁ ମୁଁ କଲ କରିଥିଲି ଆଉ ଆପଣଙ୍କର ମାନେ ହେଇପାରିବ ପଚାଶ କିଲୋ ରସଗୋଲା ହେଇପାରିବ ନା ଆମର ଟିକିଏ ଦରକାର ଅଛି ନା ଭଲମିଠା ନନେଲେ ମିଠା ହେରିକା ଖରାପ ହେଇଯାଉଛି ନା ଆମର ବି କାମଦାମ ଅଛି ମିଠା ଯଦି ଖରାପହେଇଯିବ ଏତେ ବନ୍ଧୁବାନ୍ଧବ ଆସିବେ ପୁଣି ତାଙ୍କ ଘରକୁ ମିଠା ବାଣ୍ଟିବାର ଅଛି ମିଠା ହେରିକା ବି ଖରାପ ପଡ଼ିବ ସେମାନେ ପୁଣି କହିବେ ନା କି ମିଠା ଖରାପ ପଡ଼ିଲା ବୋଲି ଆପଣଙ୍କର ଏଇଠି ଛକରେ କ'ଣ ଆପଣଙ୍କ ଦୋକାନଟା ନାଁ ଅଛି ସେଥିପାଇଁ ଆପଣ ଦୋକାନ ସମସ୍ତେ ମିଠା ନିଅନ୍ତି ସେଥିପାଇଁ ମୁଁ ଆପଣଙ୍କୁ କଲ କରିଥିଲି ଆଉ ଆପଣ ଆମର ଅଛି ଡେଟ୍ ଅଛି ଜାନୁଆରୀ ଛବିଶତାରିଖ ଦିନ ଡେଟ୍ ଅଛି ଆଉ ତ ରହିଲା ପାଞ୍ଚ ଛଅ ଦିନ ରହିଲା ଆପଣ ପାଞ୍ଚ ଛଅ ଦିନ ଭିତରେ ବନାଇକି ଦେଇପାରିବେ ଆଉ ମୁଁ କହିଲି ଆପଣଙ୍କ ଦୋକାନ କେତେଟାରୁ କେତେଟା ଖୋଲାରହୁଛି ମୁଁ କହିଲି ମିଠା ଆପଣଙ୍କର ଯେଉଁ ଗୋଲମଜାମୁ କ'ଣ ମାନେ କେମିତି କିଲୋ କହିଲେ ଦୁଇଶହ କୋଡ଼ିଏ ଟଙ୍କା ଯଦି ଦୁଇଶହ କୋଡ଼ିଏ ଟଙ୍କା ହେବ ତାହେଲେ ମୋତେ ଏଇ ତିରିଶ କିଲୋ ତିରିଶ କିଲୋ ପାଖାପାଖି ଗୋଲମଜାମୁ ମୋତେ ଦେଇଦେବେ ହଁ ଆ ମୁଁ କହୁଛ ଆପଣ ଲେଖନ୍ତୁ କ'ଣ କ'ଣ ମୋର ଦରକାର ଅଛି ସେଦିନ ବୁଝିଲନା ଭାଇ

ହଁ ମୁଁ କହୁଛି ଆପଣ ଲେଖନ୍ତୁ ରସଗୋଲା ଆମର ଦରକାର ଅଛି ପଚିଶ କିଲୋ ଏ ଯେଉଁ ଦଶଟଙ୍କିଆ ରସଗୋଲା ଦେବେ ପାଞ୍ଚ ଟଙ୍କିଆ ଦେବେନି ହୁଁ ଦଶଟଙ୍କ ବାଲା ଯେଉଁ ରସଗୋଲା ସେଇଟା ପଚିଶ କିଲୋ ଦେବେ ଆଉ ଆମର ଗୋଲାମଜାମୁ ଦେଇଦେବେ ତିରିଶ କିଲୋ ଭଳିଆ ଦେଇଦେବେ ଆଉ ଜିଲା ଜିଲାପି ଅଛିକି ହଉ ତାହେଲେ ଜିଲାପି ଆମର ଆଉ କିଛି ଦେଇଦିଅନ୍ତୁ ଗୋଟେ ପେଟି ଭଳିଆ ଜିଲାପି ନହେଲେ ଦେଇଦିଅନ୍ତୁ ପାଞ୍ଚ ଦଶ କିଲୋ ଦେଇଦିଅନ୍ତୁ ଆଉ ଆଉ ଛେନାପୋଡ଼ ଅଛିକି ତାହେଲେ ଛେନାପୋଡ଼ ଦଶ କିଲ ଦେଇଦେବେ ଆଉ ମୁଁ ଆପଣ ଦୋକାନକୁ ମୁଁ ଆଜି ସନ୍ଧ୍ୟାବେଳକୁ ଯିବି ଅର୍ଡ଼ର ଦେଇଦେବି ହଉ ମୁଁ ରଖୁଛି